ପଶୁପାଳନ ସ୍ଥାୟୀକୃଷି ଏବଂ ଖାଦ୍ୟ ନିରାପଦା ପାଇଁ ବହୁତପ୍ରକାର ବ୍ୟବସ୍ଥା ରହିଛି ଲୋକମାନଙ୍କ ଅଞ୍ଚଳରେ ତ ସେଥିମଧ୍ୟରୁ ଆମେ ପଶୁପାଳନ ଓ ଗାଈ ପଶୁମାନଙ୍କ ଭିତରୁ ଆମେ କୁକୁଡ଼ା ଆଉ ଛେଳିକୁ ଓ ତ ମାଂସ ପାଇବାପାଇଁ ବ୍ୟବହାର କରିଥାଉ ଆଉ ଗାଈ ଗାଈଠୁ ଆମେ କ୍ଷୀର କ୍ଷୀର ମଧ୍ୟ ପାଇଥାଉ ତ ଗାଈର କ୍ଷୀର ବହୁତ ମାନେ ମୂଲ୍ୟବାନ ତ ସମସ୍ତେ କ୍ଷୀର କ୍ଷୀର ବିନା ତ କେହିବି ବଞ୍ଚିବି ପାରିବେନି କ୍ଷୀରରୁ ବହୁତ ଦ୍ରବ୍ୟ ଜାତହୁଏ ଯେମିତିକି କ୍ଷୀରରୁ ଦହି ଛେନା ରାବିଡ଼ି ଆଉ ଏମତି ବହୁତପ୍ରକାର ମଖନ ଏମିତି ବହୁତ ପ୍ରକାର ଦ୍ରବ୍ୟ କ୍ଷୀରରୁ ଜାତ ହୁଏ ତ କ୍ଷୀର ବିନା ତ କେବେ ବି କିଛି ମାନେ କିଛି ବି ହେଇପାରିବନି ତ ଆଁ ସେମିତି ବି ମାଂସରୁ ଯେହେତୁ ମାଂସ ଗୋଟେ ଏକ ଜରୁରୀ ଏଁ ପଦାର୍ଥ ଯେମିତି ମଣିଷ ଜୀବନରେ ତ ସମସ୍ତେ ପସନ୍ଦ କରନ୍ତି ମାଂସ ଖାଇବାକୁ ତ ମାଂସ ଆମେ ଛେଳି ଆଉ କୁକୁଡ଼ାଠାରୁ ପାଇଥାଉ ତ ଏହିଭଳି ଭାବରେ ଆମେ ପଶୁପାଳନ ଓ କୃଷି ତା'ପରେ ମଧ୍ୟ ପଶୁକୁ ଏଁ ଯେମିତିକି ଗାଈକୁ ଘାସ ନଡ଼ା ଏସବୁ ଦେବା ଦେବା ଦେଲେ ତ ସେ ପୁଣି କ୍ଷୀର ଦେବ ତ ଆମେ ଗାଈଠୁ କ୍ଷୀର ଆଉ ମାଛ ମାଂସ ଏ ଯେଉଁ ମାଂସ ମାଂସ ଆମେ ଛେଳି ଆଉ କୁକୁଡ଼ାଠାରୁ ହିଁ ପାଇଥାଉ